କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଷ କରାଯାଉଥିବା ମୁଖ୍ୟ ଫସଲ ଗୁଡ଼ିକ ହେଲା ଧାନ ବିରି ମୁଗ ବୁଟଯାଇ କୋଳଥ ମାଣ୍ଡିଆ ମକା ଚଣା

ଏହା ମଧ୍ୟ ରୋଷେଇରେ ବ୍ୟବହୃତ ହେଉଥିବା ଜିନିଷ ମଧ୍ୟରୁ ଆମର ଚାଉଳ ଡାଲି ଜାତୀୟ ହିସାବରେ ମୁଗ ବିରି ଏବଂ ବୁଟଜାଇ ଏବଂ ସବୁଜ ଚଣା ଯାହା ଆମେ ମଟର କହୁଛେ ମଟର ସବୁଜ ଚଣା ଏବଂ ତନ୍ନମଧ୍ୟରୁ ବର୍ଷା ସମୟ ମଧ୍ୟରେ ଝୋଟ ଚାଷ ମଧ୍ୟ କରାଯାଏ ତାଦୁରୁ ଚାଷୀମାନେ ବହୁତ ଉପକାର ପାଆନ୍ତି ଏବଂ ଅର୍ଥନୈତିକ ମାନଦଣ୍ଡ ବିଶେଷ ଭାବରେ ଲୋକମାନଙ୍କର ସୁଦୃଢ଼ ହେଇପାରିଛି ଯାହାଫଳରେ କି ସ୍ଥାନୀୟ ଲୋକମାନେ ଏହା ମଧ୍ୟରେ ଚାଷ କରି ଅର୍ଥ ମଧ୍ୟ ଉପାର୍ଜନ କରିପାରୁଛନ୍ତି ଏହା ହଉଛି କେନ୍ଦ୍ରାପଡ଼ା ଜିଲ୍ଲାର ମୁଖ୍ୟ ଫସଲ ଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ